ଆଉ ସବୁ ଟେସନାରୀ ହେନ୍ତା ଦୁକାନ ସବୁ ଚାଲୁ ଥାଉଛି ହଁ ହଁ ମୋର ଦୁକାନ ସବୁ ଏନ୍ତା ଛୋଟଛୋଟ ଦୁକାନମାନଙ୍କୁ ସବୁ ଏଟା ଡେଲିଭରି ହେସି ନା ସାମାନ ସବୁ ଏ ଏଇ ସବୁ ଜିନିଷ ସବୁ ଟେସନାରୀ ଜିନିଷ ସବୁ ରଖିଛୁ କାଣା ନୁ ଏଟା ନେବ ନେବାର ଅଛି ନିଅ ଆପଣଙ୍କର ହଁ ଏଟା ସବୁ ସବୁ ଅଛେ ସବୁ ଡେଲିଭରି ହେସି ଘରକେ ହଁ ହଁ ହଁ ନ ହଁ ହଁ ବେପାର ବି ଠିକ ଚାଲଛି ହଁ ଆଉ କାଣା ତୁମର ଦରକାର ଥିଲା କା ହଁ ତ ନଉନ୍ ଦେଖୁନ୍ ଆପଣଙ୍କୁ ଯେନ୍ତା ଭଲ ଲାଗ୍ବା ସେଟା ନଉନ୍ ହଁ ମେହେନ୍ଦି ସବୁ ଜିନିଷ ନି ପାଇବେ

ହଁ ଦେଖି ନଉନ୍ ଆପଣଙ୍କୁ ଯେନ୍ତା ଭଲ ଲାଗ୍ବା ସେଟା ନେବେ ସବୁ ତ ଏଇନେ ମ୍ୟାଡ଼ାମ୍ ଷ୍ଟକ୍ ଲାଗିଛେ ଆପଣ ଯାଇକରି ଦେଖି ନଉନ୍ ଆପଣଙ୍କୁ ଯେନ୍ତା ଭଲ ଲାଗ୍ବା ସେଟା ହିଁ ନେବେ ହଁ ମ୍ୟାଡ଼ାମ୍ କହୁନ୍ ଏଭ୍ରିଥିଙ୍ଗ ସବୁ ଜିନିଷ ଅଛେ ଆପଣଙ୍କୁ କେନ୍ଟା ଦରକାର ସେଟା ଆପଣ ଦେଖୁନ୍ ନେଉନ୍ ସବୁ ଦୋକାନରେ ମୁଇଁ ସବୁ ଜିନିଷ ଡେଲିଭରି କର୍ସି ସବୁ ବି ସଭିଏଁ ବି କହେସନ୍ କି ଭଲ ହିଁ ଚାଲୁଛେ ବୋଲିକରି ଭଲ୍ ବି ପ୍ରଡ଼କ୍ଟ ବାହାରୁଛି ହଁ ହଁ ତ ନେଉନ୍ ଆପଣ କହିବେ ବୋଲେ ମୋର ଗାଡ଼ି ବି ନେଇ ଦେବା ନହେଲେ ଆପଣ ବି ନିଜେ ନେଇକରି ଯାଇପାରିବେ ମୋର ପିଲା ମାନେ ବି ଅଛନ୍ ଆପଣଙ୍କ ଘରେ ନେଇକରି ପୁରା ଦେଇକରି ବି ଆସବେ ମୋର ପସନ୍ଦ ବି ଭଲ୍ ଲାଗ୍ବା ମ୍ୟାଡ଼ାମ୍ ହଁ ଲିପିଷ୍ଟିକ୍ରେ ବି ଫାଇପ୍ ପରସେଣ୍ଟ ଡିସକାଉଣ୍ଟ କର୍ମି ହଉ ହଉ ଆପଣ ଆଉ କେନ୍ କେନ୍ ଭେରାଇଟି ବି ନେବେ ଏ ବୋଲେ ଦେଖି ନଉନ ହଁ ବହୁତ ସମୟ ନଉସି କାଲି ଆପଣ ଚଏସ୍ କରନ୍ ତାର ପଛେ ମ୍ୟାଡ଼ାମ୍ କାଣା ଆପଣଙ୍କୁ ରେଟ୍ ବି ଭଲ ଲାଗବା ତାର ସହିତ ଆପଣ ଦେଖବେ ସବୁ ଦୋକାନ ବି ପଚାରିବେ ମୋର କଷ୍ଟମର୍ ମାନକେ ବି ପଚାରିବେ କି ସବୁ କେମିତି ଚାଲୁଛେ ବୋଲେ ଭଲ ଚାଲୁଛେ ବୋଲି ହିଁ କହିବେ

ହଉ ହଉ ମ୍ୟାଡ଼ାମ୍ ସବୁ ଆପଣ ଲିଷ୍ଟ କରି କରି ଦେଇ ଦଉନ୍ ମୁଇଁ ଆପଣଙ୍କୁ ଡେଲିଭରି କରିଦେବି ହଉ ଚଏସ୍ କରି ଦେଇଥାଉନ୍ ହଉ ଗାଁରେ ତ ସବୁ ହେ ହେ ଜିନିଷ ମାନେ ଚଲବା ନା ହଁ ଗାଁ ପାଖେ ବି ତ ଦେଉଛନ୍ ନା ହଁ ହଉ ହଉ ମ୍ୟାଡ଼ାମ୍ ଆରୁ ଆଉ କାଣା କାଣା ନେବେ ଯେ କହୁନ